କନ୍ଧମାଳ ଜିଲ୍ଲାରେ ରାସ୍ତା ନାହିଁ ଘର ନାହିଁ ବୁଢ଼ା ମାନଙ୍କ ପାଇଁ ଭତ୍ତା ବି ନାହିଁ ରାସନ କାର୍ଡ଼ ନାହିଁ ସରପଞ୍ଚମାନେ ଆସୁଛନ୍ତି ଆସିକି ଆସିକି ମିଥ୍ୟା ପ୍ରତିଶୃତି ଦେଉଛନ୍ତି ଦେଇକି ମୁଁ ଏ ଜିନିଷ କରିଦେବି ସେ ଜିନିଷ କରିଦେବି ମିଥ୍ୟା ପ୍ରତିଶୃତି ଦେଇକି ଭୋଟ ନେଇକି ଲୋକମାନଙ୍କୁ ଶୋଷଣ କରୁଛନ୍ତି ଶୋଷଣ କରିବା ଦ୍ୱାରା କାହାର କାର୍ଯ୍ୟ ରେ ବି କିଛି ସାହାଯ୍ୟ ସହଯୋଗ ବି ନାହିଁ କରିବା କରୁନାହାନ୍ତି କିଛି ନାହିଁ ଏତଦ୍ୱାରା ସମସ୍ତ ଲୋକମାନେ ବହୁତ ଅସୁବିଧା ହେଉଛନ୍ତି ସବୁ ସୁବିଧା ବି ପାଇପାରୁନାହାନ୍ତି ସବୁ ଜିନିଷ ଜାଣିବାକୁ ହେଲେକି କିଛି ଜିନିଷ ଲୁଚେଇ ଦେଉଛନ୍ତି ସେଥିପାଇଁ ସମସ୍ତଙ୍କର ଇଏ ଆସିପାରୁନାହିଁ